ଆମ ଓଡ଼ିଆ ଜାତିର ସାଂସ୍କୃତିକ ପାରମ୍ପରା ହେଲା ମାଣବସା ଗୁରୁବାର ମାଣବସା ଗୁରୁବାର ମାର୍ଗଶୀର ପ୍ରଥମ ଗୁରୁବାରରେ ଆରମ୍ଭ ହୁଏ ପ୍ରଥମ ଗୁରୁବାର ଦ୍ୱିତୀୟ ଗୁରୁବାର ତୃତୀୟ ଗୁରୁବାର ଚତୁର୍ଥ ଗୁରୁବାର ଦିନ ଆମର ମାଣଟା ଆମେ ଉପୁରୁ ବସିଥାନ୍ତି ମାଣ ଉପୁରୁ ଆଣି ଧୁଆ ଧୁଇ କରି ତାଙ୍କୁ ଖରାରେ ଶୁକେଇ ଧାନ ଫୁଲ ଫଳ ଫଳ ଭୋଗ ରାଗ ଖିରି ପିଠା ଆମର ସବୁ ଦାନା ଦୁଇ ପ୍ରକାର ଆମେ ଭୋଗ ଲଗାଉ ଧୂପ ଝୁଣା ସିନ୍ଦୂର ଏଇସବୁ ସଖାଳୁ ଭୋରରୁ ଉଠେ ଉଠିକି ମାନେ ଦୁଆର ଝୁଣ୍ଟି ଚିତା ମାନେ ଦୁଆର ଆଗରେ ଘଟ ଆମ୍ବଡ଼ାଳ ବେଲ ଖଟ ପିଢ଼ାଟିଏ ପକାଇ ଝୁଣ୍ଟି ପକାଇ ତାକୁ ପୂଜା କରୁ ପୂଜା କରି ସଇଲା ପରେ ତାପରେ ମାଣବସା ମାଣ ମାଣ ଧୁଆ ହେଲା ଶୁଖା ହେଲା ଶୁଖିଲା ପରେ ଏସବୁ ଯେଉଁ ଭୋଗ ରାଗ ପାଇଁ ଗେଲି ମୁଁ ସବୁ କଟାକଟି ପିଠା ତିଆରି ହବ ଦଶଟା ମଣ୍ଡା ତିଆରି ହବ ମଣ୍ଡାରେ ଦଶ ମସଲା ଦିଆହବ ଦଶଟା ମଣ୍ଡାପିଠା କଦଳୀ କାକୁଡ଼ି ଆଖୁ ଫଳ ମୂଳ ଇତ୍ୟାଦି ଇତ୍ୟାଦି ତାର ଲୁଣ କଞ୍ଚା ଏସବୁ ଆମେ ଦୁଇଟା ତିନିଟା ବେଳେ ଆମେ ଠାକୁର ସଖାଳେ ପ୍ରଥମେ ପୂଜା କଲେ

ଚାରିଟା ବେଳକୁ ତିନିଟା ଅଢ଼େଇଟା ଭିତେରେ ଆମେ ଭୋଗ ରାଗ ସଜେଇକି ମାଁଙ୍କୁ ଆମେ ଧାନ ସୁଖେଇକି ରଖିଥାଉ ଧୋଇ ଧୁଆ ଧୁଇ କରିକି ଶୁକାଶୁକି କରିକି ଆମେ ମାଣ ପୁରେଇକି ନୋଳ କାଞ୍ଚା ହାର ଇତ୍ୟାଦି ତାକୁ ଦେଇକି ଆମେ ପୂଜା କରୁ ଆଉ ଭୋଗ ରାଗ ସଜେଇକି ବହି ବହି ଟିକେ ପଢ଼ୁ ଆଳତୀ କରେ ସରିଲା ଆମର ଏଇ ଓଡ଼ିଆ ସଂସ୍କୃତି ପ୍ରଥମ ଆମର ମାଣବସା ମହାଲକ୍ଷ୍ମୀ ଗୁରୁବାର ମାଣବସା